ଆମ କେଉଁଝର ଜିଲ୍ଲାରେ ବହୁତ ଗରିବଲୋକ ଅଛନ୍ତି ଅପାଠୁଆ ଅଛନ୍ତି ଆଦିବାସୀ ଅଛନ୍ତି ଆମ କେଉଁଝର ଲୋକ ଏତେ ପାଠ କିଛି ବି ବହୁତ ଅଛନ୍ତି କିଛି ପଢ଼ିନାହାନ୍ତି ଅଁ ସେମାନଙ୍କୁ ବି ଲୋକ ସାହାଯ୍ୟ କରୁଛନ୍ତି ଆମ କେଉଁଝର ଜିଲ୍ଲାର ଖଣି ମାଲିକ ସିଏ ଏ ଆମ ଯେଉଁ ପାଠ ପଢ଼ୁଥିବା ଝିଅଙ୍କୁ ଷ୍ଟାଇପେଣ୍ଡ୍ ବା ଷ୍ଟାଇପେଣ୍ଡ୍ ଷ୍ଟାଇପେଣ୍ଡ୍ ମାନେ ଷ୍ଟାଇପେଣ୍ଡ୍ ମଧ୍ୟ ଦେଉଛନ୍ତି ଦଶ ହଜାର ଲେଖାଏଁ ପଇସା ତ ଆମ ଆଉ ଯେତେବେଳେ ବି ବାତ୍ୟା ହେଉଛି କି ବନ୍ୟା ହେଉଛି ଲୋକମାନେ ବି କିଛି ସାହାଯ୍ୟ କରୁଛନ୍ତି ଆଉ ଆମର ଗୋଟେ ଏ ସାଇ ସଂଗଠନ ଅଛି ଆମ କେଉଁଝର ଜିଲ୍ଲାରେ ସେମାନେ ବି ଗରିବ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ଆମ ଯେଉଁ ଟାଟା କମ୍ପାନୀ ସିଏ ବି ସ୍କୁଲକୁ ପାଠପଢ଼ିବା ପାଇଁ ଛୁଆଙ୍କୁ ବି ମାଗଣାରେ ଖାତା ବହି ଡଟ୍ ପେନସିଲ୍ ଏ ସବୁ କିଛି ଯୋଗାଉଛନ୍ତି ଛୁଆମାନଙ୍କୁ ବି ଖାଇବାକୁ ଦଉଛନ୍ତି ସ୍କୁଲ ଛୁଆମାନଙ୍କୁ ବହୁତ କିଛି ଗରିବଲୋକ ପାଇଁ ସାହାଯ୍ୟ କରୁଛନ୍ତି ଆମ ଆଉ ଯେଉଁ ସେମାନଙ୍କୁ ନେତା ମନ୍ତ୍ରୀମାନେ ସେମାନେ ବି ଆମ କେଉଁଝର ଜିଲ୍ଲାକୁ ସାହାଯ୍ୟ କରୁଛନ୍ତି ଗରିବଲୋକଙ୍କୁ ଆଦିବାସୀ ଲୋକମାନେ ଆମ କେଉଁଝର ଜିଲ୍ଲାରେ ଅଛନ୍ତି କିଛି ଆମ କେଉଁଝର ଜିଲ୍ଲାରେ ହଁ ଭଲ ସମସ୍ତେ ବହୁତ ସାହାଯ୍ୟ କରୁଛନ୍ତି ଗରିବଲୋକଙ୍କୁ